ଆମ ନୟାଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଭଲ ଚାଲିଛି ମେଡ଼ିକାଲରେ ସବୁ ପ୍ରକାର ଟେଷ୍ଟ କରିବାର ସୁବିଧା କରାଯାଇଛି ରୋଗୀଙ୍କୁ ନେବାପାଇଁ ଆମ୍ବୁଲାନ୍ସର ସୁବିଧା କରାଯାଇଛି ମେଡ଼ିକାଲ ଭିତରେ ସବୁ ପ୍ରକାର ସୁବିଧା ମଧ୍ୟ କରାଯାଇଛି ପାଣି ହେଉ କିମ୍ବା ଲାଟ୍ରିନ୍ ଏହି ସବୁର ସୁବିଧା ଅଛି ଆମ ମେଡ଼ିକାଲ ଭିତରେ ସବୁ ପ୍ରକାର ସବୁ ବି ବିଭାଗର ଡକ୍ଟରମାନେ ମଧ୍ୟ ଅଛନ୍ତି ନର୍ସମାନେ ଆଭେଲେବୁଲ୍ ଅଛନ୍ତି ଆମର କିଛି ଅସୁବିଧା ହେଉନାହିଁ ଯିବାଆସିବା କରିବା ପାଇଁ ଅଟୋ ବସ୍ ସୁବିଧା ମଧ୍ୟ କରାଯାଇଛି ଟ୍ରେନର ସୁବିଧା ନାହିଁ